ମୁଁ ଗୋବିନ୍ଦ ପାଣ୍ଡି କହୁଛି ମୁଁ କେନ୍ଦୁଝରରୁ ମୁଁ ଏଇଠାରୁ ମୁଁ ଚିକେନ କରି ଅର୍ଡ଼ର କରିଥିଲି ସେଇଟାରେ ମୋତେ ଟିକେ ବିଲ୍ ଦରକାର ଥିଲା ତ ଆପଣ ମୋତେ ସେ ବିଲ୍ର ଗୋଟେ କପିଟେ ମୋତେ ପଠାଇ ଦିଅନ୍ତୁ ଦୟାକରି